ମାଛ ଧରା ପାଇଁ ବର୍ଷାଦିନ ଅନୁକୂଳ ନୁହେଁ କାରଣ ବର୍ଷାଦିନେ ମାଛ ସବୁ ସଂରକ୍ଷଣ କରି ରଖି ହୁଏନା ବେପାରୀମାନେ ଅଦର ଦରରେ ବେପାରୀମାନଙ୍କୁ ଦେଇ ହୁଏନା ଏବଂ ସଂରକ୍ଷଣ କରି ରଖିବା ପାଇଁ କୌଣସି ସୁବିଧା ନାହିଁ ଆଉ ଇଏ ଇଏ ଜଳ ପ୍ରଦୂଷଣ ବିଗତ ବର୍ଷମାନଙ୍କର ଏ ବର୍ଷ ମଧ୍ୟ ଅଧିକ ପରିମାଣରେ ବଢ଼ିଗଲାଣି ଜଳରେ ଦଳଗୁଡ଼ିକ ରହି ପଚିଶଡ଼ି ଜଳ ପ୍ରଦୂଷଣ ହଉଚି ଏବଂ ଲୋକମାନଙ୍କର ଅଧିକାର ଜିନିଷରେ ମଧ୍ୟ ଜଳରେ ପଡ଼ି ଜଳ ପ୍ରଦୂଷଣ ହେଉଛି ଏବଂ ସହରାଞ୍ଚଳର ବିଭିନ୍ନ ଅଳିଆ ଆବର୍ଜନା ଜଳରେ ପଡ଼ି ଜଳ ପ୍ରଦୂଷଣ ହେଉଛି ଏବଂ ପଚାଶଢ଼ା ଜିନିଷ ଲୋକମାନେ ନଦୀ ଜଳକୁ ଫିଙ୍ଗି ଦେଉଛନ୍ତି ଏବଂ ତାଦ୍ଵାରା ଜଳ ପ୍ରଦୂଷଣ ହେଉଛି ଆଉ ବିଗତ ବର୍ଷ ଗୁଡ଼ିକରେ କିଛି ପରିବର୍ତ୍ତନ ହବାର ଦେଖେ ନାହିଁ ଦିନକୁ ଦିନ ଜଳ ପ୍ରଦୂଷଣ ହାର ବଢ଼ିବାରେ ଲାଗିଛି ସରକାରଙ୍କ ତରଫରୁ ଏବେ ମଧ୍ୟ ମୂର୍ତ୍ତି ବିସର୍ଜନ କଲେ ସ୍ୱତନ୍ତ୍ର ତା' ପାଇଁ ଜଳ ପ୍ରଦୂଷଣ ହେଇଯିବ ହେବା ପାଇଁ ସ୍ଵତନ୍ତ୍ର ତାର ସ୍ଥାନା ନିରୂପଣ ହେଉଛି ଏବଂ ସେ ମୂର୍ତ୍ତି ଗୁଡ଼ାକୁ ସ୍ଵତନ୍ତ୍ର ଜାଗାରେ ବିସର୍ଜନ କରାଯାଇ ଉପରକୁ ଉଠା ହେଉଛି ଜଳ ପ୍ରଦୂଷଣ ରୋକିବା ପାଇଁ